ହଁ ମୁଁ ଦଶରୁ ଦଶଲକ୍ଷ ମଧ୍ୟରେ ପାଞ୍ଚଟି ସଂଖ୍ୟା କହିପାରିବି ଯଥା ନଅଶହ ପଇଁଚାଳିଶ ବାରଶହ ବାସ୍ତୋରି ନଅହଜାର ସାତଶହ ପଞ୍ଚାଅଶୀ ଏକଲକ୍ଷ ପଚାଶହଜାର ତିନିଶହ ଅଶୀ ନଅଲକ୍ଷ ବୟାଳିଶହଜାର ପାଞ୍ଚଶହ ବାଉନ